ଓଡ଼ିଶାରେ ପ୍ରମୁଖ କ୍ରୀଡ଼ା ଦଳ ହେଉଛି ଯେପରି କ୍ରିକେଟ୍ବି ଅଛି ଫୁଟବଲ୍ବି ଅଛି ହକି ଟ୍ରେନିଙ୍ଗ୍ ଟେନିସ୍ ବ୍ୟାଡ଼ମିଣ୍ଟନ୍ କ୍ରିକେଟ୍ ଆଜିକାଲି ପିଲାମାନେ ବେଶୀ କ୍ରିକେଟ୍ ଖେଳ ପସନ୍ଦ କରୁଛନ୍ତି କ୍ରିକେଟ୍ ବ୍ୟାଡ଼ମିଣ୍ଟନ୍ ଏସବୁ ଖେଳୁଛନ୍ତି କ୍ରିକେଟ୍ ଦଳବି ଆମ ଓଡ଼ିଶାରେ ଅଛି ଓଡ଼ିଶାର ଦଳ ଥିଲେ ମଧ୍ୟ ଓଡ଼ିଶାର ଦଳର କୌଣସି ନାଁ ନାହିଁ କାରଣ ଓଡ଼ିଶାର ସେମିତି ଫାସିଲିଟି ସେ ଟିମ୍କୁ ବା ଦଳକୁ ଦିଆ ହେଇନି ସେଥିପାଇଁ ତାଙ୍କର ସେମିତି ନାହିଁ ଓଡ଼ିଶାର ପିଲାବି ବାହାରେ ଯାଇକିନା ଖେଳିଥାନ୍ତି ତାଙ୍କୁ ତାଙ୍କର ସେମିତି ପଇସା ପଇସା ଦେଲେ ହିଁ ଯେ ଖେଳିପାରିବେ ସେମିତି କିଛି ନାହିଁ ଗରିବ ଥିଲେ ମଧ୍ୟ ଖେଳିବାରେ ନାଁ ଦେବା ଦରକାର